ଅଧୁନା ପଶୁପାଳନ ଏକ ଲାଭଦାୟକ କାର୍ଯ୍ୟ ହେଇଥିବାରୁ ମୁଁ ଦୀର୍ଘ ଦଶବର୍ଷ ହେଲାଣି ପଶୁପାଳନ ଉପରେ ପଶୁପାଳନକୁ ନିଜର ଜୀବିକା ରୂପେ କରିଅଛି ଯଥା ନିଜର ଏକ ଫାର୍ମ ଗଠନ କରି ମୁଁ ସେଥିରେ ଗାଈ ମଇଁଷି ଏବଂ ଛେଳିଙ୍କର ଏକ ଫାର୍ମ କରିଅଛି ଆ ଯାହା ଏବଂ କିଛି ଲୋକଙ୍କୁ ମଧ୍ୟ ସେଠାରେ ନିଯୁକ୍ତି ଦେଇଅଛି ପାଖାପାଖି ତିରିଶିରୁ ପଇଁତିରିଶି ଲୋକ ମୋ ଫାର୍ମରେ ନିୟୋଜିତ ଅଛନ୍ତି ଏବଂ ଯେଉଁ ଫାର୍ମରେ କି ମୁଁ ପଚାଶ ଗାଈ ଏବଂ କୋଡ଼ିଏ ମଇଁଷି ଏବଂ ଶହେରୁ ଉର୍ଦ୍ଧ୍ୱ ଅ ଛେଳିଙ୍କର କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରିଅଛି ପଶୁପାଳନ ଏକ ଲାଭଦାୟକ ଏଇଥିପାଇଁ ଯେ ଆମେ ଗାଈଙ୍କ ଠାରୁ କ୍ଷୀର ସହିତ ଲହୁଣୀ ଛେନା ର ଏଇଟାକୁ ପାଇବୁ ପାଇବା ସହି ପାଇଥାଉ ଏବଂ ତା' ସହିତ ମଇଁଷିଙ୍କ ଠାରୁ ମଧ୍ୟ ଆମେ ଏଁ କ୍ଷୀରରୁ ଲାଭବାନ ହେଇଥାଉ ଏବଂ ଛେଳିକୁ ଆମେ ଏଁ ମାଂସ ରୂପେ ଆମେ ବିକ୍ରି ମଧ୍ୟ କରିଥାଉ ସମ୍ପ୍ରଦାୟକୁ ମାଂସ ଦୁଗ୍ଧ ଓ ଅନ୍ୟାନ୍ୟ ପଶୁଜାତ ଦ୍ରବ୍ୟ ଯୋଗେଇବାରେ ମୋ ଅଞ୍ଚଳରେ ମୋର ଏକ ବିଶେଷ ନାମ ମଧ୍ୟ ଅଛି ଏବଂ ଆଗାମୀ ଦିନରେ ମୁଁ ଏହାକୁ ଆହୁରି ବୃଦ୍ଧି କରିବାକୁ ଚାହୁଁଅଛି